କଟକ ଜିଲ୍ଲାରେ ଉତ୍ପାଦିତ ପ୍ରମୁଖ ଫସଲ ହେଉଛି ଚାଉଳ ଡାଲି ତେଲ ମଞ୍ଜି ଜଟ ଆଖୁ ନଡ଼ିଆ ଏବଂ କଦଳୀ ଏହି ଜିଲ୍ଲା ନଗଦ ଫସଲରେ ଏକ ପ୍ରମୁଖ ରପ୍ତାନିକାରୀ ଅଟେ ଯାହା ପରବର୍ତ୍ତୀ ସମୟରେ ଏହାର ଅର୍ଥନୈତିକ ଅଭିବୃଦ୍ଧିରେ ବିପୁଳ ଅବଦାନ ଦେଇଥାଏ ପାନୀୟ ଜଳ ଏବଂ ପରିମଳ ସେବା ଯୋଗାଇବା ଭାରତର ସମ୍ବିଧାନ ଅନୁଯାୟୀ ରାଜ୍ୟ ଗୁଡ଼ିକର ଦାୟିତ୍ଵ ଭାବରେ ସ୍ୱୀକୃତିପ୍ରାପ୍ତ ତଥାପି ପରିମଳ ସୁବିଧା ଉପରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ ଗୁଡ଼ିକ ବିଶେଷ ଭୂମିକା ଗ୍ରହଣ କରିଛି ବିଶେଷ କରି ଗ୍ରାମାଞ୍ଚଳରେ ଯେଉଁଠାରେ ଅତ୍ୟାବଶ୍ୟକ ସେବା ଯୋଗାଣ ଉପରେ ନିର୍ଭରଶୀଳତା ସହରାଞ୍ଚଳ ତୁଳନାରେ ଅଧିକ ଦୁଇ ଅକ୍ଟୋବର ଦୁଇ ହଜାର ଚଉଦରେ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ମିଶନ୍ ଆଜି ପର୍ଯ୍ୟନ୍ତ ଭାରତରେ ସରକାରଙ୍କ ପରିମଳ ବ୍ୟବସ୍ତା ଉପରେ ସର୍ବବୃହତ୍ତ କାର୍ଯ୍ୟକ୍ରମର ଆରମ୍ଭ ଅଟେ ଏହି କାର୍ଯ୍ୟକ୍ରମଟି ଦୁଇ ହଜାର ଉଣେଇଶି ସୁଦ୍ଧା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ପରିମଳ ସୁବିଧାକୁ ସୁନିଶ୍ଚିତ କରିବାକୁ ଲକ୍ଷ ରଖିଛି ସ୍ୱଚ୍ଛ ଭାରତ ମିଶନକୁ ସୁଗମ ତଥା ପ୍ରୋତ୍ସାହିତ କରିବା ପାଇଁ ଜାନୁୟାରୀ ଦୁଇ ହଜାର ପନ୍ଦରରେ ସ୍ୱଚ୍ଛ କଟକ ଅଭିଯାନ ସେଲ୍ ଗଠନ କରା ଯାଇଥିଲା ଯେଉଁଥିରେ ବିଶେଷଜ୍ଞ ଦଳ ରହି କଟକ ମୁନସିପାଲ୍ କର୍ପୋରେସନ୍ ଅବସ୍ତାପିତ ହୋଇଥିଲେ ସ୍ୱଚ୍ଛ କଟକ ଅଭିଯାନ ସେଲ୍ ଦ୍ୱାରା କରା ଯାଇଥିବା କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ